ମୁଖ୍ୟତଃ ଆମ ଅଞ୍ଚଳରେ ଥିବା ଖୋର୍ଦ୍ଧା ଜିଲ୍ଲା ବରୁଣେଇ ସେଇଠି ବର୍ଷକୁ ବର୍ଷକୁ ଥରେ ରଜ ମହୋତ୍ସବ ପାଳନ କରାଯାଏ ସେଇଠି ବିଭିନ୍ନ ପ୍ରକାର ସାଂସ୍କୃତିକ କାମ କରାଯାଏ ଏବେ ସାଂସ୍କୃତିକ କାମ ଏତେ ଘୋର ଅଭାବ ଧରିଲାଣି ଯୁବ ପିଢ଼ିଙ୍କ ଉପରେ ସମସ୍ତେ ଫୋନ ଧରି ଯିଏ ଯାହା ଲାଇଫରେ ବିଜି ରହୁଛନ୍ତି ସାଂସ୍କୃତିକକୁ ଏତେ ଆଉ ଫୋକସ ଦେଉନାହାନ୍ତି ଯେମିତି କି ପାଇକ ଖେଳ ହେଉ ଯେମିତି କି ଓଡ଼ିଶୀ ହେଉ ଯେମିତିକି ସାଂସ୍କୃତିକ କାମ କହିବାକୁ ଗଲେ କୌଣସି ଇଭେଣ୍ଟ ହେଲା ସେଠି ପ୍ରୋଗ୍ରାମ କରିବା ଏସବୁରେ ପିଲାମାନଙ୍କର ଆଉ ଇଣ୍ଟରେଷ୍ଟ ରହୁ ନାହିଁ ସେଇଠି ବରୁଣେଇର ବହୁତ ବଡ଼ ବଡ଼ ରଜ ମହୋତ୍ସବ ବହୁତ ବଡ଼ ବଡ଼ ଆକାରରେ ହୁଏ ସେ'ଠି ପିଲାମାନଙ୍କର କଳାକୁ ଦେଖି ସେ'ଠି ଫାଷ୍ଟ ପ୍ରାଇଜ ସେକେଣ୍ଡ୍ ପ୍ରାଇଜ ଥାର୍ଡ଼ ପ୍ରାଇଜ ମଧ୍ୟ ଦିଆଯାଏ ଓ ସେ ପ୍ରାଇଜ ଆକାରରେ ପ୍ରାଇଜ ମନି ବି ଥାଏ ସାଂସ୍କୃତିକ କାମ ଗାଁ ଗହଳି ହେଉ ସହାରାଞ୍ଚଳ ହେଉ ସବୁଠି ଘୋର ଅଭାବର ଦେଖା ହେଲାଣି ପିଲା ଏବେ ମଡ଼ର୍ନ ଡାନ୍ସକୁ ବହୁତ ଇଫେକ୍ଟ ବିଲଙ୍ଗ୍ସ୍ କରୁଛନ୍ତି ସେଥିପାଇଁ ସାଂସ୍କୃତିକକୁ ଆସ୍ତେ ଆସ୍ତେ ସବୁ ଭୁଲି ଭୁଲି ତାହା ଲୋପ ପାଇବାରେ ଲାଗି ଅଛି ସେହି ସଂସ୍କୃତିକୁ ଆମେ କେମିତି ଆଗକୁ ନେବା ଆମେ ଛୋଟ ପିଲାମାନଙ୍କୁ ଧରି ପ୍ରତିଧ୍ୱନି ହେଉ କଲା ସଂଶୋଧରେ ପିଲାମାନଙ୍କୁ ଆଡ଼ମିଶନ କରି ସେ'ଠି ପିଲାମାନଙ୍କୁ କେମିତି ଆଗକୁ ଯିବେ ପିଲାମାନେ କେମିତି ଭଲ ଓଡ଼ିଶୀ କରି ପାରିବେ ଭଲ ଗୀତ ବୋଲି ପାରିବେ ଏମିତିକି ସାଂସ୍କୃତିକ କାମକୁ ପାଇକ ହେଉ ପାଇକ ଆଖେଡ଼ା ହେଉ ଏମିତି ଯେଉଁ ସେତେବେଳ ଲୋକମାନେ ଯେଉଁ ସାଂସ୍କୃତିକୁ ଜଗି ଆମ ଓଡ଼ିଶାରେ ସବୁ ଆମ ଓଡ଼ିଶାର ଡାନ୍ସ ଥିଲା ଓଡ଼ିଶୀ ତାକୁ ଆଉ ଆଗକୁ ନବାକୁ ହେଲେ ଏହି ସାଂସ୍କୃତିକକୁ ଆମେ ଆଗକୁ ରଖିବାକୁ ହବ